ଆମେ ଗୋଟିଏ ଭଲ ପ୍ରଜାତିକୁ ଚିହ୍ନିବାକୁ ହେଲେ ଗୋଟିଏ ପଶୁକୁ ଚିହ୍ନିବାକୁ ହେଲେ ସେ କିପରି ଅଛି ତା'ର ସ୍ୱାସ୍ଥ୍ୟ କିପରି ଅଛି ସେ ଠିକ୍ ଭାବରେ ଚଲାବୁଲା କରିପାରୁଛେ କି ନାହିଁ ସେ ଠିକ୍ ଭାବରେ ଖାଦ୍ୟ ଖାଉଛି କି ନାହିଁ ସେ କିପରି ପରିବେଶରେ ଅଛି ତାକୁ ଦେଖି ଆମେ ଜାଣିପାରିବା ସେହି ପଶୁଟିର ଲକ୍ଷଣ କେମିତି ଅଛି ସେ ସୁସ୍ଥ ଅଛି ନା ଅସୁସ୍ଥ ଅଛି ତା'ର ଲକ୍ଷଣମାନେ ଦେଖିକି ଆମେ ସେ ତାକୁ ଚିହ୍ନି ପାରିବା ଯଦି ସେଇ ପଶୁଟି ଅସୁସ୍ଥ ଥାଏ ତାହେଲେ ଆମେ ତାକୁ ଦେଖି ଡ଼କ୍ଟର୍ର ପରାମର୍ଶ ନେବା ଏବଂ ସେହି ପଶୁକୁ କିପରି ଭଲ କରିବା ସେଥିପାଇଁ ବହୁତ ଧ୍ୟାନ ଦେବା ଏବଂ ସେହି ପଶୁକୁ ଯତ୍ନର ସହିତ ଡ଼କ୍ଟର ପରାମର୍ଶ ସହିତ ସେଇ ପଶୁକୁ ସେମିତି ଭାବରେ ଯତ୍ନ ନେବା ଯେମିତି ଡ଼କ୍ଟର୍ଙ୍କ ପରାମର୍ଶ ନେଇଥିବା ସେହିପରି ଭାବରେ ସେହି ପଶୁକୁ ଯତ୍ନ ଦେଇ ସେହି ଅସୁସ୍ଥତା ପଶୁକୁ ସୁସ୍ଥ କରିବାକୁ ଚେଷ୍ଟା କରିବା ଏବଂ ତାକୁ ଖାଦ୍ୟ ଦେବାରେ କମ୍ କରିବା ନାହିଁ ଏବଂ ତାକୁ ଭଲସେ ଖାଦ୍ୟ ଦେଇ ଭଲସେ ରଖିବାକୁ ଚେଷ୍ଟା କରିବା